ପରିବର୍ତ୍ତିତ ଜଳବାୟୁ କୃଷି ଉପରେ ଅଧିକ ପ୍ରଭାବିତ କରୁଛି କାରଣ ଅନିୟମିତ ବୃଷ୍ଟିପାତ କୃଷି ଉପରେ ପ୍ରଭାବ ପକାଇଥାଏ ବନ୍ୟା ମରୁଡ଼ି ଇତ୍ୟାଦି ପ୍ରତିବନ୍ଧକ ସୃଷ୍ଟି କରିଥାଏ ବିଶେଷ କରି କୃଷି ବା ଚାଷ ଉପରେ ବନ୍ୟା ଫଳରେ ଅଧିକାଂଶ କୃଷି ଜିନିଷ ନଷ୍ଟ ହୋଇଥାଏ ଯାହା ଫଳରେ ଲୋକମାନଙ୍କର ଖାଇବା ପିଇବା ଉପରେ ତାକୁ ସେ ଦ୍ରବ୍ୟ ଉପରେ ପ୍ରଭାବ ପକାଇଥାଏ ମରୁଡ଼ି ହେଲେ ମଧ୍ୟ ବିଭିନ୍ନ ଅଞ୍ଚଳରେ କୃଷି ଶୂନ୍ୟ ହୋଇଥାଏ ବା ଚାଷ ଶୂନ୍ୟ ହୋଇଥାଏ କୌଣସି ପ୍ରକାରର ଉତ୍ପାଦନ ହୋଇପାରେ ନାହିଁ ଏହାଦ୍ୱାରା ସାରା ମଣିଷ ସମାଜ ଉପରେ ପ୍ରଭାବ ପଡ଼େ ଶୀତ ହେଲେ କଠିନ ଶୀତରେ ମଧ୍ୟ କିଛି ବୃକ୍ଷ ବା କିଛି ଚାଷ ପ୍ରଭାବ ପଡ଼ିଥାଏ ଏବଂ କୁଆପଥର ମାଡ଼ରେ ବହୁ ଫସଲ ନଷ୍ଟ ହୋଇଥାଏ ଧନ ଜୀବନ ମଧ୍ୟ ନଷ୍ଟ ହୋଇଥାଏ ବାତ୍ୟାରେ ମଧ୍ୟ ବହୁତ କ୍ଷତି ହୋଇଥାଏ ଏବଂ ଯାହାକୁ କୃଷକ ସାମ୍ନା କରିବାକୁ ତା ଦେହରେ ଶକ୍ତି ନଥାଏ